ହ୍ୟାଲୋ ଆପଣ କାନୁ ଢାବାରୁ କହୁଛନ୍ତି ମୁଁ ଭାବୁଛି ଗୋଟିଏ ବିରିୟାନୀ ଅର୍ଡ଼ର କରିବି ମୋ ସାଙ୍ଗର ଜନ୍ମଦିନ ଉପଲକ୍ଷେ ଗୋଟିଏ ପାର୍ଟି ଦେବି ଆପଣ କେତେବେଳେ ଖୋଲିବେ ଓ ବନ୍ଦ ହେବ ତା ଉପଲକ୍ଷେ କିଛି କହିବେ ଓହୋ ଦୁଇଟା ବେଳେ ଖୋଲିବେ ଓ ବନ୍ଦ ହେବ ଚାରିଟା ବେଳେ ହଉ ମୁଁ ଆସୁଛି ମୋ ସାଙ୍ଗ ସହିତ ଆପଣ ହୋଟେଲ୍ରେ କ'ଣ କ'ଣ ମିଳିପାରେ ଓହୋ ଅଣ୍ଡା ବିରିୟାନୀ ମିଲ୍ସ୍ ଚିକେନ୍ ମାଛ ଓ ସବୁ ମିଳିପାରେ ହଁ ଆସୁଛି ଓ ଆପଣ ସବୁ ଅର୍ଡ଼ର୍ଟା ଲେଖନ୍ତୁ ମୋ ଅର୍ଡ଼ର୍ ବିରିୟାନୀ ଆଉ ଅଣ୍ଡା କରି ମୁଁ ଆସୁଛି